ସାର୍ ଶୁଣନ୍ତୁ ଟିକିଏ ମୁଁ ନୂତନ କରି ନୂଆ କରି ଏହି ସହରକୁ ଆମେ ସ୍ଥାନାନ୍ତରିତ ହୋଇକି ଆସିଛୁ ସେଥିରେ ଆମର ପାନ୍ କାର୍ଡ଼୍ ଆଧାର୍ କାର୍ଡ଼୍ ସବୁ ସେ ଯେଉଁ ସେହି ସହରର ସବୁ ଥିଲା ଠିକଣା କିନ୍ତୁ ଏବେ ଯେହେତୁ ଆମେ ଏହି ନୂଆ ସହରକୁ ଆସିଛୁ ଏହି ସହରର ଠିକଣା ଅପ୍ଡ଼େଟ୍ କରିବାର ଅଛି ସେଥିପାଇଁ ମୁଁ ତା'ର ଯାହା ଆବଶ୍ୟକ ଡକୁମେଣ୍ଟ୍ଗୁଡ଼ାକ ସବୁ ନେଇକି ଆସିଛି ଆପଣ ମୋର ପାନ୍ କାର୍ଡ଼୍ରେ ନୂତନ ଠିକଣା ଅପ୍ଡ଼େଟ୍ କରିଦିଅନ୍ତୁ